ପ୍ରଶାନ୍ତ ଦା ବହୁତ୍ ବହୁତ୍ ଧନ୍ୟବାଦ୍ ତମ୍କେ ଯେନ୍ତି ଏତେ ରାତିରେ ମୁଇଁ ଫୋନ୍ କଲା କେ ବି ତମେ ଆସି କିନା ମୋତେ ଛାଡ଼ି ଦେଲ ଅଲଗା ଡ୍ରାଇଭର୍ କେ ନେଇଥିଲେ ଭାଇ ତୁମେ ଏତେ ରାତିରେ ବି ମଗାଜିନ୍ ମୁଇଁ ପୁରା ଅସୁବିଧାରେ ପଡ଼ିଥିନିଁ ମୋତେ ଆମ ଗାଁରୁ ଭାନ୍ପୁର୍ରୁ ନେଇକିନା ଭାବାନୀପାଟଣା ଚାଳିଶ୍ କିଲୋମିଟର୍ ଯେନ୍ ଆନି କିନା ବହୁତ୍ ଭଲ୍ କାମ୍ଟେ କଲ ଭାଇ ତମ୍କୁ ପୁଣି ପନ୍ଦର ହଜାର୍ ପନ୍ଦର୍ ଶହ ଜାଗାନେ ଭାଇ ତମ୍ କେ କାଣା ଯିମି ସତର ଶହ ନେଇ ଦେବି ଭାଇ ତମେ ରାତିଟା ଯେନ୍ କାମ୍ କଲ ଭାଇ ମୋତେ ବହୁତ୍ ଭଲ୍ ଲାଗଲା ଭାଇ ଏନ୍ତା ଭାଇ ଭାଇ ଚାରା ଥିବା କଥା ଭାଇ ଆଉ ଯେନ୍ଟା ରାତିରେ କାମ୍ କଲେ ମତେ ବହୁତ୍ ଭଲ୍ ଲାଗ୍ଲା ଆର୍ ଜିନ୍ ଆମର୍ ଯେନ୍ତା ମେଡ଼ିକାଲ୍ ପ୍ରୋବ୍ଲେମ୍ ଥିଲା ଭାଇ ସେଟା ଭଲ୍ ସବୁ ପୁରା ଠିକ୍ ଟାଇମ୍ରେ ତୁମେ ପହଞ୍ଚେଇ କିନା ଭାଇ ସେ ଲୋକ୍ ପୁରା ଏବେ ଭଲ୍ ଅଛନ୍ ତାଙ୍କର୍ ସୁସ୍ଥ ବି ଠିକ୍ ଅଛି ଦେହେ ବି ଆଉ ଭାଇ ତମ୍କେ ପୁରା ବହୁତ୍ ବହୁତ୍ ଧନ୍ୟବାଦ ଭାଇ ଆଉ ଆଉ ଦିନେ ବି ତମ୍କେ ଡାକ୍ଲେ ଭାଇ ଆସ୍ବୋ ତୁମେ କିଛି ଅସୁବିଧା ନାଇ ଭାଇ ତୁମେ ଯେତେ ଟଙ୍କା ବୋଲ୍ଲେ ସେତ୍ କି ଦିଆ ହବା ଭାଇ ତମେ ଏଇ ଜୀବ୍ ସବୁ ଜିନିଷ୍ କଲା ଲାଗି ଭାଇ ମୁଇଁ ପୁରା ବହୁତ୍ ଖୁସି ଭାଇ ହେଲା ଆର୍ ତମ୍କେ ଭାଇ ଆରାମ୍ ସେ ଖୁସି ବାସିରେ ଭାଇ ତମେ ନିଅ ପନ୍ଦର ଶହ ଟଙ୍କା ନିଅ ଭାଇ ଆର୍ ଦୁଇ ଶହ ଟଙ୍କା ଖାଇ ପିଇ କିନା ଯିବ ହଉ ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ତମ୍କେ